ଆଜ୍ଞା ମୋର ଟିକିଏ ଦେହଟା ମାନେ ବହୁତ ଖରାପ ରହୁଛି ବହୁତ ଦିନ ହେଲା ଆଉ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ଟିକିଏ କ'ଣ କରିବି କୁହନ୍ତୁ ଟୋଟାଲ ଭଲ ଲାଗୁନି ବହୁତ ଦିନ ହେଲା ମୋ ଦେହ ଖରାପ ଅଛି ମୁଁ ଆଜି ଆପଣଙ୍କ ପାଖକୁ ଆସିଛି ଆପଣ ଟିକିଏ କ'ଣ କ'ଣ କରିବୁ ଟିକିଏ କୁହନ୍ତୁ ମୁଣ୍ଡଟା ମୁଣ୍ଡଟା ବିନ୍ଧୁଛି ଆଉ ବେଳେବେଳେ ମାନେ ଗୋଡ଼ ହାତ ପୁରା ଝିମ୍ଝିମ୍ ଲାଗୁଛି ଆଉ ଚାଲିପାରୁନି ଚାଲିବାରେ ବି ଅସୁବିଧା ହେଉଛି ଆଉ ସବୁବେଳେ ଶୋଇକି ରହିବାକୁ ପଡ଼ୁଛି ବହୁତ ଦୁର୍ବଳ ଲାଗୁଛି ଆଉ କୁହନ୍ତୁ ମୁଁ ଟିକିଏ କ'ଣ କରିବି ପାଣି ହଁ ପାଣି ତ ପିଉଛି କିନ୍ତୁ ଯେତିକି ପିଇବା ଦରକାର ସେତିକି ଟିକିଏ ବୋଧେ କମ୍ ହେଉଛି ନା କ'ଣ କିନ୍ତୁ ପାଣି ସେମିତିରେ ପିଉଛି ଆପଣ ମାନେ କେତେ ପାଣି ପିଇବା ଦରକାର ମୁଁ ସେଇଟା ମାନେ ଜାଣିନି ଠିକ୍ ସେ ତ କୁହନ୍ତୁ ଆପଣ ବୟସ ମୋର ଚବିଶ ବର୍ଷ ହେବ ଆଜ୍ଞା ଡକ୍ଟର ମୋର କାଶ ହେଉଛି ଜୋରରେ କାଶ ବି ହେଉଛି ହଁ ହଁ ଥଣ୍ଡା ଶୀତଦିନ ସେଥିପାଇଁ ଦେହରେ ଥଣ୍ଡା ବି ମାନେ ରହୁଛି ସେଥିପାଇଁ କି କେଉଥିପାଇଁ ମୁଁ ଜାଣିନି କିନ୍ତୁ ଟୋଟାଲ ମାନେ ଦେହ ପୁରା ଖରାପ ହେଇଯାଇଛି କିଛି କରିବାକୁ ଇଚ୍ଛା ହେଉନି କାଶ ମୋର ଦଶ ପନ୍ଦର ଦିନ ହେବ ହେଇଗଲାଣି ଆଜ୍ଞା ନାଇଁ ମେଡ଼ିସିନ୍ ସେମିତି କିଛି ଖାଇନି ଘରେ ଯାହା ଘରୋଇ ଟ୍ରିଟମେଣ୍ଟ ଘର ଲୋକମାନେ ଯାହା ପିଇବା ପାଇଁ ଦିଅନ୍ତି ଏମିତି ଆଉ କିଛି ମାନେ ଅଲଗା ମେଡ଼ିସିନ୍ ବାହାରୁ କିଛି କିଣିକି ଖାଇନଥିଲି ଆଜ୍ଞା ଆପଣ ଦେଇଦିଅନ୍ତୁ ମୁଁ ମେଡ଼ିସିନ୍ ଦୋକାନରୁ ନେଇଯିବି କିଣିକି ହଉ ହଉ ରଖୁ